ହ୍ୟାଲୋ ମୁଁ ଜିନି ପରିଡ଼ା କହୁଛି ସ୍ଵିଗିରୁ ନୋଟିଫିକେସନ୍ ଆସିଥିଲା ମାନେ ଖାଦ୍ୟ ଉପରେ କିଛି ଅଫର୍ ଚାଲିଛି ତେଣୁ ମୁଁ ନାଇସ୍ ରେଷ୍ଟୁରାଣ୍ଟ୍ରୁ ନାନ୍ ଆଉ ଚିଲ୍ଲି ଚିକେନ୍ ଅର୍ଡ଼ର୍ କରିବାକୁ ଚାହୁଁଛି ତା ଉପରେ କିଛି ଡିସ୍କାଉଣ୍ଟ୍ ଅଛି କି ଯଦି ଅଛି ତାହେଲେ ମୋର ଆଡ଼୍ରେସ୍ ହେଲା ରାୟଗଡ଼ା ଭିସମ୍ କଟକ ପ୍ଲଟ୍ ନମ୍ବର୍ ସେଭେନ୍ରେ ସନ୍ଧ୍ୟା ସାତଟା ଭିତରେ ଟିକେ ଡେଲିଭରି କରିପାରିବ କି